ନମସ୍କାର କୁହନ୍ତୁ କ'ଣ କ'ଣ କ'ଣ ଚୋରି ହୋଇଛି ଡ଼ିଜେ ମେସିନ୍ ମିକ୍ସଚର୍ ନା ଆଉ ମେସିନ୍ ନା କେଉଁ କେଉଁ କମ୍ପାନୀର ଠିକ୍ ଠିକ୍ ଅଛି କୁହନ୍ତୁ ଠିକ୍ ଅଛି ଠିକ୍ ଅଛି ଦେଖନ୍ତୁ ଆପଣ ଆପଣଙ୍କର ମଡ଼େଲ୍ ନମ୍ବର୍ ଏବଂ କେଉଁ ମେସିନ୍ କେଉଁ କମ୍ପାନୀର ତା ଦିଅନ୍ତୁ ମୁଁ ଆପଣଙ୍କର କମ୍ପ୍ଲେନ୍ ରେଜିଷ୍ଟର୍ କରିଦେଉଛି ଠିକ୍ ଠିକ୍ ଅଛି ଠିକ୍ ଅଛି ଠିକ୍ ଅଛି ଆଜ୍ଞା ଠିକ୍ ଅଛି କହୁଛି ଆପଣ ଆପଣଙ୍କ ଆପଣଙ୍କର ତା'ର ମୁଁ କମ୍ପଲେନ୍ ରେଜିଷ୍ଟର କରିଦେଉଛନ୍ତି ଆଉ ମୋ ଦୁଇ ଚାରିଟା କନେଷ୍ଟବଲ ଲଗେଇଦେଉଛି ଆଉ ଯଦି ମିଳିଲା ଆ ମୁଁ ଆପଣଙ୍କୁ ସାଙ୍ଗେ ସାଙ୍ଗେ ଫୋନ୍ କରିବି ବା କଣ୍ଟାକ୍ଟ କରିବି ମିଳିଯିବ ମୋତେ ଆଶା ଲାଗୁଛି ଡ଼କ୍ୟୁମେଣ୍ଟ ଆପଣଙ୍କର ଆଧାର କାର୍ଡ଼ ଗୋଟେ ଦେବେ ଆଉ ଫଟୋ ଗୋଟେ ଦେବେ ଠିିକ୍ ଆଧାର କାର୍ଡ଼ ଗୋଟେ ଫଟୋ ଗୋଟେ ଦେବେ ଆଉ ଆପଣଙ୍କର ମେସିନ୍ କେଉଁ ମେସିନ୍ ଥିଲା କେତେର ପାଞ୍ଚ ଶହର ଥିଲା ନା ହଜାରର ମେସିନ୍ ଥିଲା ଆହୁଜା ମେସିନ୍ ଥିଲା ନା ଆପଣଙ୍କର ଇଏ ଦେବେ ଆଉ ଆଚ୍ଛା କହିପାରିବେ କେଉଁଠୁ ଚୋରି ହେଲା ହଁ ସେଇଟା ତ ଘରଟା ଆପଣ କେଉଁଠି କେଉଁଠି ଚୋରି ହେଲା ଘରଟା କେଉଁଠି କେଉଁଠି ଚାରମା ଠିକ୍ ଠିକ୍ ଅଛି ଠିକ୍ ଅଛି ମୁଁ ଚାରମାଲ୍ ଥାନାକୁ ଆପଣଙ୍କର କମ୍ପ୍ଲେନ୍ ରେଜିଷ୍ଟର କରିଦେଉଛି ଆପଣ ଚାରମାଲ୍ରରୁ ଥାନାରୁ ସେ ଯିବେ ଦୁଇ ତିନିଟା କନେଷ୍ଟବଳ ଆପଣଙ୍କ ମେସିନ୍କୁ ଯାଞ୍ଚ୍ କରିବେ ଠିକ୍ ଅଛି ମୁଁ ଆପଣଙ୍କ କମ୍ପ୍ଲେନ୍ ରେଜିଷ୍ଟର କରିଦଉଚଛି ନା ଆସିବାକୁ ପଡ଼ିବନି ଆପଣ ଖାଲି ଆଧାର କାର୍ଡ଼ଟା ଗୋଟେ ଦେଇଦିଅନ୍ତୁ ଫଟୋ ଗୁଟେ ଆପଣଙ୍କ ଯଦି ଫଟୋ ଅଛି ସେ ମେସିନ୍ର ବଲେ ସେ ମେସିନ୍ର ଫଟୋ ଗୋଟେ ପଠେଇବେ ହଁ ଚଳିବ ସେଇଟା ଫଟୋ ହେଲେ ବି ଚଳିବ ସେଇଟାକୁ ପଠେଇବେ ରେଷ୍ଟଟା ତ ଆପଣଙ୍କୁ କିଛି କରିବାକୁ ପଡ଼ିବନି ଆପଣଙ୍କ ମେସିନ୍ ଫଟୋ ଗୋଟେ କେଉଁ ମଡ଼େଲ୍ର ମେସିନ୍ ଥିଲା କେତେ କେତେ ଦିନ ହେଇଥିଲା ମେସିନ୍କୁ ଆଶା କହିପାରିବେି ଚାରି ମାସ ଚାରି ମାସ ମାନେ ଚାରି ମାସ ପରେ ଚାରି ମାସ ଆଗରୁ ଆପଣ କିଣିଥିଲେ ନା ହଁ ଠିକ୍ ଅଛି ଏବେ ନାଇଁ କି ମ୍ୟାକ୍ସିମମ୍ ଆପଣ କେତେଟା କ'ଣ କରିଥିବେ ସେଥିରେ ଆଣି କେଉଁଠି ରଖିଲେ ଗାଡ଼ି ବାହାରେ ଥିଲା ନା ବାହାରେ ଥିଲା ନା ଠିକ୍ ଠିକ୍ ଠିକ୍ ଅଛି ହଁ ମୁଁ ଦେଖୁଛି ଯାହା କିଛି ହେଇପାରିବ ମୁଁ କମ୍ପ୍ଲେନ୍ଟା ରେଜିଷ୍ଟର କରିଛି ଦି ତିନିଟା କନେଷ୍ଟବଳ ଲଗେଇଦେଇଛି ଆପଣଙ୍କୁ ଖୋଜିବେ ହେଲାକି ଆଉ ଖୋଜି ସାରିଲା ପରେ ଯଦି ମିଳିବ ମୁଁ ଆପଣଙ୍କୁ ଫୋନ୍ କରିବି ଆଉ କ'ଣ ଠିକ୍ ଅଛି ଠିକ୍ ଅଛି